ପାଞ୍ଚେ ଦୁଇ ଉଣେଇଶହ ବୟାନବେ ଦଶ ପାଞ୍ଚ ଉଣେଇଶହ ତେଇଶି ତେଇଶି ଆଠ ଉଣେଇଶହ ଅଠାନବେ ଅଠର ଚାରି ଦୁଇହଜାର ଦୁଇ ଚାରି ସାତ ଦୁଇହଜାର ତେଇଶି